ମୁଁ ଏହି ଦଶ ଦିନ ଭିତରେ ଗୋଟିଏ ସୋଫା କିଣିଥିଲି ଯେଉଁଟା ବେଶୀ ଆକର୍ଷଣୀୟ ଥିଲା ଓ ଲୋଭନୀୟ ଦେଖାଯାଉଥିଲା ଏହା ବହୁତ କମ ଟଙ୍କାର ଥିଲା